ଅନେକ ପୋଷାକ ମାନଙ୍କ ମଧ୍ୟରେ ଜିନ୍ସ ମଧ୍ୟ ଗୋଟିଏ ପ୍ରକାରର ପୋଷାକ ଯାହାକି ଛୋଟରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତେ ଆମେ ପିନ୍ଧିପାରିବା ଜିନ୍ସ ଦେଖିବାକୁ ବି ସୁନ୍ଦର ହୋଇଥାଏ ପିନ୍ଧିବାକୁ ବି କମ୍ଫର୍ଟେବଲ୍ ହୋଇଥାଏ ଜିନ୍ସକୁ ଆମେ ଜିନ୍ସକୁ ଆମେ କୁର୍ତ୍ତୀ ସହିତ ବି ପିନ୍ଧିପାରିବା ଜିନ୍ସକୁ ସର୍ଟ ଟପ୍ ସହିତ ପିନ୍ଧିପାରିବା ଜିନ୍ସକୁ ଲଙ୍ଗ ଟପ୍ ସହିତ ବି ପିନ୍ଧିପାରିବା ତ ଜିନ୍ସ ଗୋଟେ ଏମିତି ପୋଷାକ ଯାହାକୁ କି ଆମେ ସୁନ୍ଦର ଦେଖାଯିବା ସହିତ କମ୍ଫର୍ଟ ମଧ୍ୟ ଫିଲ୍ କରିପାରିବା ଜିନ୍ସର ଆକ୍ଚୁଆଲି ବହୁତ ସାରା ସକାରାତ୍ମକ ରହିଛି ସେଇ ମଧ୍ୟରେ ଫାର୍ଷ୍ଟ ହେଉଛି କମ୍ଫର୍ଟେବଲ୍ ଆମକୁ ପିନ୍ଧିବା ପାଇଁ ଦେନ୍ ଫେସନେବଲ୍ ବି ଦେଖିବାକୁ ବି ବହୁତ ସୁନ୍ଦର ବହୁତ ଭଲ ଆମେ ତାକୁ ପିନ୍ଧିକି ଯେଉଁଠିକି ବି ଯାଇପାରିବା ଯେମିତିକି ଆମକୁ ମଲ୍ ଯିବାକୁ ହଉ କି ମାର୍କେଟ ଯିବାକୁ ହଉ ମନ୍ଦିର କୌଣସି ବି ଜାଗାକୁ ଆମେ ଜିନ୍ସ ପିନ୍ଧିକି ଯାଇପାରିବା